ହଁ ଏଇଟା କି ଗୋଟିକୁ କୋଡ଼ିଏ ଟଙ୍କା

କାହିଁକି ନାଁ ଯେଇଟା ପୂରା ଭେରାଇଟି ଅଛି ପୁରା କ୍ୱାଲିଟି ଅଛି ତା ଟେଷ୍ଟ୍ କେତେ ଅଛି କେତେ ସୁନ୍ଦର ସିଆଡ଼େ ଅଲଗା ମା ଇଆଡ଼େ ଅଲଗା ଇଆଡ଼େ ମାମା ଇଆଡ଼େ ତ ଇଆଡ଼େ କିଛି ମିଳୁନି ସିଆଡ଼େ ସବୁ ଶସ୍ତା ହୋଇଥିବ

ହଁ ପକାହେଉଛି କେତେ ସାମାନ ପକାହେଉଛି ଏମିତି କେତେ ଆଉ କମେଇବି ଏଇଟା ଆଳୁଚପ୍ ଗୋଟିକୁ ଦଶ ଟଙ୍କା ପୁରି ଚାରିଟା ନେଲେ ପଚାଶ ଟଙ୍କା ଏଇଟା ନା ପଲି ଗ୍ରାମ ସେଥିପାଇଁ ତ ରେଟ୍ ସହରକୁ ଗଲେ ପୂରା କମ୍ରେ ମିଳିବ କାହିଁକି ନାଁ ପଲ୍ଲି ଗ୍ରାମରେ ବହୁତ ବୋଲେ ଏତେ ବି ଲୋ ଫେମିଲି ଥିବେ ନା କେତେ କଷ୍ଟରେ କରୁଥିବେ ଟିକେ ହାୟର୍ ଥିବେ ସିଆଡ଼େ କ'ଣ କରିବା ସେମିତି ହଉ ସେମିତି କରିବ ଶୋଇ ପଡ଼ିବ

ବିରିଗାରିଟା ଦୁଇଟାକୁ ଚାଳିଶ ଟଙ୍କା

ହଁ କ'ଣ କରିବା ହଏ ହଉ କୋଉଟା ନେବ କୁହ ମୁଁ ଦେଇଦେବି ହଉ